ଏକ ଲକ୍ଷ ପଇଁଚାଳିଶି ହଜାର ଛଅ ଶହ ଅଣାଅଶୀ ଦୁଇ ଲକ୍ଷ ଛପନ ହଜାର ସାତ ଶହ ଅଣାନବେ ତିନି ଲକ୍ଷ ଛପନ ହଜାର ଅଠଷଠି ଚାରି ଲକ୍ଷ ସତାବନ ହଜାର ଏକ ଶହ ଏକୋଇଶି ଛଅ ଲକ୍ଷ ଏକାବନ ହଜାର ପାଞ୍ଚ ଶହ ଅଠେଇଶି